ମଣିଷ ସମାଜରେ ଶ୍ରେଷ୍ଠ ପ୍ରାଣୀ ମଣିଷ ତା ଜୀବନ ଭିତରେ ଯଦି କିଛିଟା ଭଲ କାମ କଲା ତାକୁ ଲୋକମାନେ ପ୍ରଶଂସା କରିବେ ଯଦି କୌଣସି ନିନ୍ଦନୀୟ କାମ କଲା ତାକୁ ଲୋକମାନେ ନିନ୍ଦା କରିବେ ମୁଁ ଏକ କାଳ୍ପନିକ କଥା କହିବାକୁ ଯାଉଛି କାଳ୍ପନିକ ହେଲେ ବି କଥା ଟି ସତ୍ୟ ଉପରେ ଆଧାରିତ ଗୋଟିଏ ଲୋକ ରାତି ବାରଟା ସେ ଲୋକ ଯାଉଛି ଯିବା ଭିତରେ ସେ ଲୋକ ଶୁଣିଲା ଗୋଟିଏ ସ୍ତ୍ରୀ ଲୋକ କାନ୍ଦୁଛି ସେ ଭାବିଲା ଏତେ ରାତିରେ କିଏ ଗୋଟିଏ ସ୍ତ୍ରୀ ଲୋକ କାନ୍ଦୁଛି ସେ ଯେତେବେଳେ ତା ପାଖକୁ ପାଖରେ ଯାଇ ପହଞ୍ଚିଲା ଶୁଣିଲା ଗୋଟିଏ ଝିଅଟେ ବସି କାନ୍ଦୁଛି ତା ପାଖକୁ ଯାଇ ପଚାରିଲା ଝିଅ ତୁ ଏତେ ରାତିରେ ଏଠି କାହିଁ ବସି କାନ୍ଦୁଛୁ ନା ରେ ପୁଅ ମୁଁ ମାନଵୀ ନୁହେଁ ମୁଁ ହେଉଛି ଗୋଟିଏ ଦେବୀ ନା ତୁ ଯଦି ଗୋଟିଏ ଦେବୀ ତା'ହେଲେ ତୋର ତ କିଛି ଅସୁବିଧା ନାହିଁ ତୁ ତା'ହେଲେ କାନ୍ଦୁଛୁ କାହିଁକି ନା ଆରେ ପୁଅ ଦେବୀ ହେଉ ବା ମାନଵୀ ହେଉ ଯାହାର ଅସୁବିଧା ନଥାଏ ସେ କାନ୍ଦିବନି ଯାହାର ସୁବିଧା ଥିବା ସେ କାହିଁ କାନ୍ଦିବ ମୋର ସେତିକି ଅସୁବିଧା ଅଛି ବୋଲି ମୁଁ କାନ୍ଦୁଛି ନା ଆଉ ନା ତା'ହେଲେ ତୋ ମା' ତୋର ଅସୁବିଧା କ'ଣ ନା ଏଠି ଗୋଟିଏ ବରଗଛ ଥିଲା ଏହି ବରଗଛରେ ମୋର ବାସସ୍ଥାନ ଏହି ଯେଉଁ ଜମିର ମାଲିକ ବହୁତ ଥର ଚେଷ୍ଟା କଲା ଏ ବରଗଛ ହାଣିବ ବୋଲି ମୁଁ ତାକୁ ସ୍ୱପ୍ନରେ କହିଲି ବାବା ଆଉ ଏହି ଗଛରେ ମୋର ବାସସ୍ଥାନ ଏ ଗଛରେ ମୁଁ ରହୁଛି ଆଉ ତୁ ଏ ବରଗଛ ହାଣେନା କଳିଯୁଗ ଲୋକ ସେ କ'ଣ କଲା ଲୋକ ଲଗାଇଲା ଲୋକ ଲଗାଇ ଯେତେବେଳେ ହାଣିବାକୁ ଆସିଲା ମୁଁ ତାକୁ ରାତିରେ ସ୍ୱପ୍ନରେ କହିଲି ପୁଅ ତୁ ଗଛ ହାଣେନା ଆଉ ତୋର ଅସୁବିଧା କ'ଣ ଅଛି କାହା ନା ଏଠି ଯେଉଁ ମୋର ଯେଉଁ ଚାରି ପାଞ୍ଚ ବସ୍ତା ଧାନ ହେବା କଥା ହେଉନି ଆଉ ଏ ଗଛ ନ କାଟିଲେ ମୋର ବହୁତ ଅସୁବିଧା ହେଉଛି ମୁଁ ଗରିବ ଲୋକ ଆଉ ଏ ଗଛ ଯୋଗୁଁ ହିଁ ମୋର ସବୁ ନଷ୍ଟ ହେଉଛି ଫସଲ ଫସଲ ହେଉନି ଆଉ ନ କାଟିଲେ ମୋର ଉପାୟ ନାହିଁ ନା ଆରେ ପୁଅ ଆଉ ତୋର ଚାରି ପାଞ୍ଚ ବସ୍ତା ଧାନ କହୁଛୁ ତ ତା ବାଦେ ତୋତେ ମୁଁ ଦେବି ତା'ର ଡବଲ୍ ମୁଁ ତୋତେ ଦେବି କିନ୍ତୁ ମୋତେ ବାସହରା କରେନି ଏ ଗଛ ତୁ କାଟେନା ସିଏ ଅମାନିଆ ହୋଇ କ'ଣ କଲା ନା ଲୋକ ଲଗାଇ ଗଛ ହାଣି ଦେଲା ଯଦି ଗଛ ହାଣିଦେଲା ମୁଁ ଉପାୟଶୂନ୍ୟ ମୁଁ କ'ଣ କରିବି ମୁଁ ଉପାୟଶୂନ୍ୟ ଆଉ ଦିନଯାକ ଇଆଡ଼େ ସିଆଡ଼େ ବୁଲୁଛି ଆଉ ଆଉ ରାତି ହେଲେ ବସିକି କାନ୍ଦୁଛି ଆଉ କ'ଣ କରିବି ନା ତା'ହେଲେ ତୁ ଗୋଟିଏ କାମ କରୁନୁ ତୁ ଯିବୁ ଯାଇକି ତା ତଣ୍ଟି କି ରାତିରେ ଶୋଇଥିବ ତା ତଣ୍ଟି କୁ ଧରି ଚିପିଦେବୁ ଚିପିଦେଲେ ସେ ମରିଯିବ ଆଉ ନା ତା ଦୀପରେ ବର୍ତ୍ତମାନ ତେଲ ଅଛି ତା'ର ମୁଁ ବର୍ତ୍ତମାନ କିଛି କରିପାରିବିନି ମଣିଷ ଯେଉଁ କହନ୍ତି ତା ଭାଗ୍ୟରେ ଲେଖା ଅଛି ଏ ଯେଉଁ ଆଜିକାଲି ଅନ୍ୟାୟ ଅନୀତି ନାରୀ ଧର୍ଷଣ ଯେଉଁ କୁକର୍ମ ସବୁ କରୁଛନ୍ତି କ'ଣ ସେମାନଙ୍କର କୁଠା ବାଡ଼ି ପାଞ୍ଚ ତାଲା ବିଲଡ଼ିଙ୍ଗ ଥିବ ପାଞ୍ଚ ପାଞ୍ଚଟା ଗାଡ଼ି ଥିବ ଚାରି ତାଲା ବିଲଡ଼ିଙ୍ଗ କରିଥିବେ ଆଉ ଯିଏ ଧର୍ମ କାମରେ ଯିବ ସତ ବାଟରେ ଯିବ ସେ ଖାଇବାକୁ ପାଇବନି କିନ୍ତୁ ସତଟା ସତ ତୁମେ ଯଦି ସତରେ ଥିବା ଚାରି ଯୁଗରେ ଧର୍ମଟା ସତ ଧର୍ମଟା ଚାରି ଯୁଗରେ ସତ୍ୟରେ ଚାଲିଛି ଯେତେକ ଅଧର୍ମ କାମ କରିବ ତୁମେ ଦିନେ ନା ଦିନେ ତା'ର ଫଳ ତୁମକୁ ଭୋଗିବାକୁ ପଡ଼ିବ ଏଣୁକରି ସେ କହିଲା ଦେଖ କିନ୍ତୁ ଦୀପରୁ ତା'ର ଏହି ଭାଗ୍ୟ ଭଲ ଅଛି ତା ଦୀପରେ ତେଲ ଅଛି ଆଉ ସେ ବର୍ତ୍ତମାନ କୁକର୍ମ କରିକି ଚାଲିଛି ମୋ କଥାକୁ ସେ ଅବମାନନା କଲା ଗଛ ହାଣି ଦେଲା ଆଉ ମୁଁ ତା'ର କିଛି କରି ପାରିଲିନି କିନ୍ତୁ ଦିନେ ନା ଦିନେ ସେ ଦୀପରୁ ତେଲ ଶେଷ ହେବ ଦୀପରୁ ଯେତେବେଳେ ତେଲ ଶେଷ ହେବ ମୁଁ ଯାଇକି ତାକୁ ଯାହା କରିବା କଥା କରିବି ଏହିଭଳି ଏହି କାହାଣୀଟି ମୋ ମନକୁ ଆକର୍ଷଣୀୟ କରିଥିଲା